ମୋ ପରିବାରରେ ତୁମ ପାଞ୍ଚଜଣ ରହୁଛୁ ଆମେ ମୋର ଦୁଇ ଭଉଣୀ ମୁଁ ଗୋଟିଏ ପୁଅ ଏବଂ ମୋ ବାବା ବୋଉ ଅଛନ୍ତି ମୋ ବାବା କୃଷିକାର୍ଯ୍ୟ କରନ୍ତି ଏବଂ ରାଜମିସ୍ତ୍ରୀ କାମ ମଧ୍ୟ କରନ୍ତି ବୋଉ ତ ଆମର ଘର ହାଉସ୍ ୱାଇଫ ସେ ଘରେ ରୋଷେଇବାସ କାର୍ଯ୍ୟ କରେ ଆଉ ମୁଁ ପାଠ ପଢ଼େ ମୋ ସାନ ଭଉଣୀ ମଧ୍ୟ ପାଠ ପଢ଼େ ଆଉ ବଡ଼ ଭଉଣୀ ତ ପାଠପଢ଼ା ସରିକି ତା'ର ସେ ବିବାହ କରି ସାରିଲେଣି ଆଉ ଏମିତି ଚାଲିଛି ସମସ୍ତ ସମସ୍ୟା ଭିତରେ ଆଉ ଆଉ ମୋର ପ୍ରାୟତଃ ସାଙ୍ଗ ମୋର ଭଲ ସାଙ୍ଗ ଏମିତି ମୋର ବିକ୍ରମ ମଧ୍ୟ ଭଲ ସାଙ୍ଗଟେ ଜଣେ ମୁକେଶ ବି ଅଛି ବିଜୁ ଲିପୁ ବହୁତ ସାଙ୍ଗ ମୋର ମାନେ ଏମିତି ଭଲ ସାଙ୍ଗ ଅଟନ୍ତି ମୋ ଘରେ ମଧ୍ୟ ମୁଁ ବି ପାଠ ପଢ଼ିବା ସହିତ ବାବାଙ୍କୁ ଟିକେ ସାହାଯ୍ୟ କରେ କାମରେ ବାବାଙ୍କ ସହିତ ଆଉ ଘରେ ମଧ୍ୟ ମୁଁ ବୋଉକୁ ସାହାଯ୍ୟ କରେ ମୋ ଭଉଣୀ ସାନ ଭଉଣୀ ସାହାଯ୍ୟ କରେ ମୋ ବୋଉଙ୍କୁ ସେ ଏମିତି ଆମ ଘର ପରିବାର ଏମିତି ସେମିତି ଚାଲିଛି ଆଉ